ଆମ ନୟାଗଡ଼ ଜିଲ୍ଲାରେ ମୁଖ୍ୟ ଚାଷ ହେଲା ଆଖୁ ଆଉ ଧାନ ମୁଗ ବିରି ଆଉ ପନିପରିବା ତେଣୁ ପନିପରିବା ସମସ୍ତେ ପାଣିର ସୁବିଧା ନଥିବା ଯୋଗୁ ସମସ୍ତ ସବୁ ଯାଗାରେ ହୋଇପାରୁନାହିଁ କିନ୍ତୁ ଏ ଯେଉଁ ଧାନ ଆଖୁ ମୁଗ ବିରି ଆମେ ଏଥିରୁ ବଳକା ଯେଉଁ ହୁଏ ତାକୁ ବିକ୍ରି କରି ଆମେ ପ୍ରତିପୋଷଣ ହେଉ କିନ୍ତୁ ଆମ ରୋଷେଇରେ ଯେତିକି ଆମର ଚାଉଳ ଦରକାର ଆମେ ସେତିକି ରଖି ଅବଶିଷ୍ଟ ବିକୁ ସେଇ ଚାଉଳ ବିକି କିମ୍ବା ମୁଗ ବିକି କି ଧାନ ବିକି ଯେଉଁ ପଇସାଟା ଆସେ ସେଇ ପଇସା ଦ୍ୱାରା ଆମ ପରିବାରକୁ ଚଳାଉ ଏ ପରିବାର ଚଳିବା ପାଇଁ ହେଲେ ତା'ହେଲେ ଆମର ନିହାତି ପଇସା ଦରକାର ତେଣୁ ଯେତିକି ଆମେ ଆୟ କରୁ ସେତିକି ଖର୍ଚ୍ଚ କରୁ କିନ୍ତୁ ସବୁତକ ତ ଖର୍ଚ୍ଚ କରିହେବ ନାହିଁ କାହିଁକି ନା ଆମେ ତ ପୁଣି ଖାଇବୁ ଚାଉଳ ରଖିଲେ କିମ୍ବା ମୁଗ ରଖିଲେ ସିନା ଆଖୁଟାକୁ ସିନା ବିକିଦେବୁ କିନ୍ତୁ ମୁଗ ଚାଉଳ ଏହାକୁ ତ ସବୁ ବିକିପାରିବୁନି ନା କାହିଁକି ନା ଆମେ ବର୍ଷଯାକ ଖାଇବୁ ନା ତେଣୁ ସେଥିଯୋଗୁଁ ଆମ ଖାଇବା ପାଇଁ ରଖି ଯାହା ବଳକା ବିକ୍ରି କରି ପ୍ରତିପୋଷଣ ହେଉ ଆଉ